ହଁ ମୁଁ ଗୋଟିଏ ଚିତ୍ର ଅଙ୍କନ କରିଥିଲି ସେ ଚିତ୍ରଟି ଥିଲା ସୁଭାଷ ଚନ୍ଦ୍ର ବୋଷଙ୍କର ଆଉ ଯାହାକି ଆମ ସ୍କୁଲରେ ସେ ଚିତ୍ରଟି କରିଥିଲି ସେ ଚିତ୍ରଟା ଆମ ସ୍କୁଲ୍ କାନ୍ଥରେ ମରା ହୋଇଥିଲା